ଟ୍ରେନ୍ ଟ୍ରେନ୍ ହେଉଛି ଏକ ବାହାନ ଯାହାକି ଆମକୁ ଏକ ଜାଗାରୁ ଆଉ ଅନ୍ୟ ଜାଗାକୁ ଯିବାକୁ ସୁବିଧା ଜନକ ଗୋଟେ ବାହାନ ଅଟେ ଏହି ବାହନଟା ହେଉଛି ଆମର ବହୁତ ଉପକାରୀ ଏହି ବାହାନରେ କୋଡ଼ିଏ ତିରିଶଟା ପଚାଶଟା ଚାଳିଶଟା ଏମିତି କରିକିନା ଗୋଟିଏ ଗୋଟିଏ ଟ୍ରେନ୍ରେ ଏକ ଏକ ଟ୍ରେନ୍ରେ ଏକ ପ୍ରକାର ବଗିଗୁଡ଼ାକ ଲାଗିଥାଏ ଏହି ଟ୍ରେନ୍ରେ ଲୁହାର ଚକ ଯାକ ଲାଗିଥାଏ ଏହି ଟ୍ରେନ୍ ଗୋଟେ ନିର୍ଦ୍ଧିଷ୍ଟ ରାସ୍ତାରେ ଚାଲିଥାଏ ଯାହାର ରାସ୍ତା ହେଉଛି ସେଇଟା ବି ଲୁହାର ତାକୁ ସେହି ରାସ୍ତାରେ ସେଇ ଟ୍ରେନ୍ଟା ଚାଲିଥାଏ ଏହି ଟ୍ରେନ୍ଟାକୁ ଆମେ କେଉଁ ଜାଗାରୁ ଅଲଗା ଜାଗାକୁ ଯିବାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିିବାକୁ ଏଇ ଯାନଟାକୁ ଆମେ ବ୍ୟବହାର କରିଥାଉ ଯେଉଁଠିକି ବସ୍ କାର୍ ବାଇକ୍ ଅଟୋ ଏଇସବୁରେ ଯିବାକୁ ବହୁତ ଦିନ ଲାଗିଥାଏ ସେଇ ଟ୍ରେନ୍ରେ ଆମକୁ କିଛି କମ୍ ଦିନ ସମୟ ଲାଗିଥାଏ ଆମକୁ ଅଲଗା ଜାଗାକୁ ଯିବାକୁ ଓ ଏଇ ଟ୍ରେନ୍ରେ ବିଦ୍ୟୁତ୍ ପରି ପାଣି ପରି ସବୁ ପ୍ରକାର ସମସ୍ୟାମାନ ଦେଖାଯାଏ ନାହିଁ ଏ ଏହି ଟ୍ରେନ୍ରେ ସବୁପ୍ରକାରର ସୁବିଧା ଦେଖାଯାଏ ଏହି ଟ୍ରେନ୍ଟା କରେଣ୍ଟରେ ଚାଲେ ପେଟ୍ରୋଲରେ ଚାଲେ ଡିଜେଲରେ ଚାଲେ ଓ ଏହି ଟ୍ରେନ୍ଟା ଆଗରେ କୋଇଲାରେ ମଧ୍ୟ ଚାଲୁଥିଲା ଏହି ଟ୍ରେନ୍ର ଶବ୍ଦ ଝକ୍ ଝକ୍ ପରି ହୋଇଥାଏ ଟ୍ରେନ୍ର ଶବ୍ଦମାନ ଟ୍ରେନ୍ ଭିତରେ ଯେଉଁ ସିଟ୍ ବହୁତ ସୁବିଧାଜନକ ଲାଗିଥାଏ ନିର୍ଦ୍ଦିଷ୍ଟ ସିଟ୍ରେ ନିର୍ଦ୍ଧିଷ୍ଟ ସିଟ୍ର କ୍ରମାଙ୍କ ଲେଖା ହୋଇଛି ଆପଣ ଯେଉଁ ଟିକେଟ୍ଟା ନେବେ ସେଇ ଟିକେଟ୍ରେ ଆପଣଙ୍କ ଟ୍ରେନ୍ ଟିକେଟ୍ର ସମସ୍ୟାମାନ ମାନେ ସବୁ ସେଇଠି ଲେଖା ଥିବ ନିର୍ଦ୍ଧିଷ୍ଠ ଆପାତ୍କାଳୀନ ଝରକାମାନ ଅଛି ସେଇଠି ଆପାତ୍କାଳୀନର ବ୍ରେକ୍ ଅଛି ଆପଣ ଯେଉଁ ରେଡ଼୍ କଲର୍ ୱାୟାର୍ ସେଠି ଦେଖିଥିବେ ସେଇଟା ଟାଣିଦେଲେ ଆପଣଙ୍କ ଟ୍ରେନ୍ଟା ସେଠି ରହିଯିବ ଷ୍ଟେସନ୍ରେ ଆପଣ ଯେଉଁଠି ରହିବାକୁ ଚାହିଁବେ ଆପଣଙ୍କୁ ଟିକେ ଲେଟ୍ ହୋଇଗଲା ଟ୍ରେନ୍ ଛାଡ଼ିଦେଲେ ଆପଣ ସେଇ ବେଲ୍ଟ୍ଟା ଟାଣିଲେ ସେଇଟା ଟ୍ରେନ୍ଟା ବ୍ରେକ୍ ହୋଇଯିବ ତ ସେଇ ସୁବିଧାରୁ ଟ୍ରେନ୍ଟା ହେଉଛି ବହୁତ ଭଲ ଆମ ଉପକାରୀ ଟ୍ରେନ୍ଟା ଆଉ ଏଇ ଟ୍ରେନ୍ରେ ସବୁ ଖାଦ୍ୟ ପାନୀୟ ପରି ସବୁ ମାନେ ଏଇଟା ସବୁ ମିଳିଯିବ ଆପଣଙ୍କ ନିର୍ଦ୍ଧିଷ୍ଠ ଜାଗାରେ ବସିବାର ଅଛି ବହୁତ ସୁବିଧାଜନକ ସେଇଠି ଫ୍ୟାନ୍ ଲାଇଟ୍ ଆପଣଙ୍କ ଚାର୍ଜିଂ ପାଇଁ ସ୍ଥାନ ଗୋଟେ ବୋର୍ଡ଼ ଗୋଟେ ଲାଗିଥିବ ସେଇଠି ପୁରା ସୁବିଧାଜନକ ଟ୍ରେନ୍ରେ ଯିବା ସୁବିଧାଜନକ ଅଟେ